ହଁ ଆମ ପୃଥିବୀର ମୁଁ ପାଞ୍ଚଟି ଆନ୍ତର୍ଜାତିକ ସହର ନାଁ କହିପାରିବି ସେହି ସହର ଗୁଡ଼ିକ ହେଲା ୱାଶିଂଟନ ଦୁବାଇ ଆବୁଧାବି ଲଣ୍ଡନ ଏବଂ ଆଉ ଗୋଟିଏ ବୋଧେ ପ୍ୟାରିସ